ପାଣି ହେଉଛି ଆମର ନିତିଦିନିଆ ନିତିଦିନିଆ ଅଭ୍ୟାସ ବ୍ୟବହାର କରୁଥିବା କାର୍ଯ୍ୟ ପାଣି ପାଣି ଯୋଗୁଁ ଆମେ ରୋଷେଇ ରୋଷେଇବା କିମ୍ବା ସ୍ଵଚ୍ଛ ସ୍ୱଚ୍ଛ କରିଥାଉ କିମ୍ବା ପାଣି ପାଣି ବିନା ଆମେ ଗାଧେଇ ଗାଧେଇବା ସଫା କରିବା ଓ ପାଣିକୁ ପାଣିକୁ ଘର ଘର ପୋଛିବା ପାଇଁ ବ୍ୟବହାର କରିଥାନ୍ତୁ ପାଣିରୁ ପାଣିରୁ ଆମେ ସ୍ୱଚ୍ଛ କରି କରି କରିଥାଉ ପାଣି ପାଣି ବିନା ଆମେ ଖାଇବା ଖାଇବା ରୋଷେଇ କରିବା ସବୁ ଉପକାରରେ ପାଣି ପାଣି ବ୍ୟବହାର ବ୍ୟବହାର ହୋଇଇଥାଏ